ହ୍ୟାଲୋ ସାର୍ ନମସ୍କାର ହଁ ସାର୍ ହଁ ପାଠ ପଢ଼ା ପଢ଼ି ଟିକେ ହେଉନି ସାର୍ ମାନେ ଆସୁନାହାନ୍ତି ସେଥିପାଇଁ ଯିବାକୁ ଇଚ୍ଛା ହେଉ ନାହିଁ କେହି ଅସୁନଥିଲେ ଆଉ

ହଁ ସେହିଟା ବି ଠିକ୍ କଥା ଯେ ହଁ ଏହିଠି ଗୋଟେ ଗୋଟେ କ୍ଳାସ କରୁନାହାନ୍ତି ହଁ ସେହିଟା ଆପଣ ଠିକ୍ କହିଲେ ଯେ ବାକି ଦିନକୁ ଦୁଇଟା ତିନଟା କ୍ଳାସ ହେଉଛୁ ଯେ ଆଉ ତାପରେ ଏ ବସି ବସିକି ଆମେ ଯାଉଛୁ

ହଁ ଆଓସିଲ ର ଆସି ଆସୁନଥିଲେ ହଁ ଆଗରୁ ତ ସାଂସ୍କ୍ରିଟ ସାର୍ ଆସୁ ନଥିଲେ ଆଉ ଏବେ ଯଦି ଆସୁଛନ୍ତି ତାହେଲେ ଯିବା